ମୁଁ ମୋ ସାଙ୍ଗକୁ ହାତ ତିଆରି କାର୍ଡ଼ ଉପହାର ଦେଇଛି ନୂଆ ବର୍ଷକୁ ମୁଁ ମୋ ନିଜ ହାତରେ ତିଆରି କରି ଦେଇଛି ତାକୁ କାରଣ ହାତ ତିଆରି ଜିନିଷରେ ଅଧିକ ଭାବ ପ୍ରବଳ ମୂଲ୍ୟ ଅଧିକ ରହିଛି ଓ ଭଲ ପାଇବା ମଧ୍ୟ ଭରି ଭରି ରହିଥାଏ